ଆମର ତିନୋଟି ଋତୁ ମାନେ ବହୁତ ମାନେ ଜଣାପଡ଼େ ଗ୍ରୀଷ୍ମ ବର୍ଷା ଆଉ ଶୀତ ଏହାକୁ ଅନୁଭବ କରିବା ପାଇଁ ବଗିଚା ଭିତରେ ଖରାଦିନେ କେମତି ଫୁଲଗଛ ହେଉ ଯେକୌଣସି ଗଛ ଲଗେଇବା ପାଇଁ ଆମେ ସଦାବେଳେ ପାଣି ଟିକିଏ ନେଇକରି ତାକୁ ଢାଳୁ ଯାହାର ପାଇପ ଥାଏ ସେ ତା' ମାଧ୍ୟମରେ ଦିଏ ଆମେ ମଧ୍ୟ ମାଠିଆରେ ମଧ୍ୟ କୌଣସି ଲୋକ ନେଇକରି ସେ ପାଣି ଦେଇ ସେ ଗଛର ସତେଜ ରହିବା ପାଇଁ ଆମେ ତାକୁ ପରିଶ୍ରମ କରିଥାଉ ବର୍ଷାଦିନ ଆସିଲେ ଗଛମୂଳେ ପାଣି ରୁହେ ତାକୁ ନିଷ୍କାସନ କରିବା ପାଇଁ ତାକୁ କ'ଣ କରୁ ମନ୍ଦା ଭଳି ଟିକିଏ ଟେକି ଦେଉ ଟେକିଦେଲେ ସେ ପାଣିଟା ନିଗିଡ଼ିଯାଏ ନିଗିଡ଼ି ଗଲା ସେ ଗଛ ଫୁଲଗଛଟି ସତେଜ ରୁହେ ଆଉ ପୋଚ ହୁଏନି ଯାହାଦ୍ୱାରାକି ସେ ମାନେ ପୋଚ ହୋଇଗଲେ ମରିଯାଉଛି ଏଇଟା ଯେ ସେ ଯୋଗୁଁ କୌଣସି ଅସୁବିଧା ନହେବାପାଇଁ ସେଆ କିନ୍ତୁ ଶୀତଋତୁରେ ଆମେ କ'ଣ କରୁ ଘାସ ଫାଶ ଏ ଦୁଇଋତୁ ଯିବା ଭିତରେ ଯେଉଁ ଘାସ ଥାଏ ଘାସଫାସ ଟିକିଏ ଉପୁଡ଼ା ଉପୁଡ଼ି କରିଦେଉ ଗଛକୁ ଟିକିଏ ପାଉଁଶ କି ଗୋବର କୌଣସି ସାର ଟିକିଏ ଦେଇ ସେ ଗଛଟିକି ସତେଜ ହେବ ଶୀତଦିନେ ପ୍ରାୟ ଫୁଲ ଫୁଟେନି ବହୁତ ଫୁଲ ଫୁଟେନି ଏଁ କିନ୍ତୁ ବହୁତ ଫୁଲ ଫୁଟିବ ତାକୁ ସଂରକ୍ଷଣ କରିବା ପାଇଁ ଆମେ ସଦା ମନରେ କଳ୍ପନା କରିଥାଉ